କୃଷକମାନେ ଏବେ କୃଷି କାର୍ଯ୍ୟ କରିବାକୁ ବହୁତ ଡରୁଛନ୍ତି କାରଣ ସେମାନଙ୍କ ପାଖରେ ଜମିନ୍ ନାହିଁ ଏବଂ ଯେଉଁମାନଙ୍କ ଠାରୁ ଜମି ଆଣୁଛନ୍ତି ସେମାନେ ସେମାନଙ୍କ ଠାରୁ ବହୁତ ମୂଲ୍ୟ ନେଇ ଯାଉଛନ୍ତି ଯାହା ଦ୍ୱାରା କୃଷକମାନେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ଅନ୍ୟାନ୍ୟ ସ୍ଥାନରେ ଜମି ନ ଥାଉଛି କୃଷକମାନଙ୍କୁ ଯଦି ସରକାର ଜଳ ଯୋଗାଇ ଦେବେ ତା'ହେଲେ ଦେଶରେ ଆଉ ଖାଦ୍ୟ ଖାଇବା ପାଇଁ ଅଭାବ ରହିବ ନାହିଁ କି ଅନ୍ୟ ଦେଶରୁ ଖାଦ୍ୟ ଆଣିବାକୁ ପଡ଼ିବ ନାହିଁ